ହ୍ୟାଲୋ ଆଜ୍ଞା ଆଜ୍ଞା ମୁଁ ସଞ୍ଜୟ ଗୁରୁ କହୁଥିଲି ଭୁବନରୁ ମୋର ଡାହାଣ ପଟ ଗୋଡ଼ଟା ଭାଙ୍ଗିଯାଇଛି ମୁଁ ଅପରେସନ୍ ହେବାକୁ ଚାହୁଁଛି କ'ଣ କରିବାକୁ ପଡ଼ିବ ମୋତେ ବିନା ପଇସାରେ ଅପରେସନ୍ ହୋଇପାରିବି ମୋତେ ଟିକିଏ ବୁଝେଇଦେବେ କି ଆଜ୍ଞା ହଁ ଯେ କ'ଣ ନେଇକି ଯିବାକୁ ପଡ଼ିବ ସବୁ

ଆଜ୍ଞା ତା'ହେଲେ ମୁଁ ଆପଣଙ୍କୁ ଏବେ ପଠାଇଦେଉଛି ମୋର ଆଧାର୍ କାର୍ଡ଼୍ ପଠାଇଦେଉଛି ଆମକୁ ସମ୍ପୂର୍ଣ୍ଣ ଆମକୁ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ତ

ଆଜ୍ଞା ଭଲ

ଆଜ୍ଞା ଆପଣଙ୍କର ଆପଣଙ୍କର ମେଡ଼ିକାଲ୍ରେ ଭଲ ଡକ୍ଟର୍ ଅଛନ୍ତି ଆମର ଆସୁଛନ୍ତି ରମେଶ ସାହୁ

ଆଜ୍ଞା ସେ ଆଗରୁ ଆମ ଭୁବନରେ ଥିଲେ

ଆଜ୍ଞା ଆମେ ଯେମିତି ଯାଉଛୁ ଆମେ ଯାଉଛୁ ଯେମିତି ଆମର କିଛି ଅସୁବିଧା ନହେବ ସେଥିପାଇଁ ଟିକିଏ ବ୍ୟବସ୍ଥା କରିବେ ଆଜ୍ଞା ହୋଉ ରଖୁଛି ଏବେ